ମୁଁ ଗୋଟିଏ ଦିନ ହାଇଦ୍ରାବାଦରୁ ଟ୍ରେନରେ ଆସି ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଲି ମୁଁ ଯେହେତୁ ପ୍ରଥମଥର ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଲି ସେଠାରୁ ଯାଉଥିବା ବସ୍ କିମ୍ବା ଅଟୋ ବିଷୟରେ ମୋତେ କିଛି ଜଣାନଥିଲା ମୁଁ ଆହୁରି ପାହାନ୍ତିିଆ ତିନିଟାରୁ ଓହ୍ଲାଇ ଷ୍ଟେସନରେ ଥିଲି ନା ସେଠାରେ ଗୋଟିଏ ଗାଡ଼ି ଦେଖାଯାଉଛି ନା ବସ୍ ମୁଁ ଗୋଟିଏ ଲୋକଙ୍କୁ ସେଠାରେ ପଚାରିଲି ସେ କିଛି ନ କହି ସେଠାରୁ ଚାଲିଗଲା ମୁଁ ବହୁତ ହଇରାଣ ହୋଇଗଲି ଯେହେତୁ ସବୁକିଛି ମୋ ପାଇଁ ନୂଆ ଥିଲା ମୁଁ ମୋବାଇଲରେ ବି ବ୍ରହ୍ମପୁର ବିଷୟରେ ସର୍ଚ୍ଚ କଲି କିନ୍ତୁ ସେତେବେଳେ ନେଟୱାର୍କ ଅସୁବିଧା ଯୋଗୁଁ ମୁଁ କିଛି ଜାଣିପାରିଲିନାହିଁ ବହୁତ ଚେଷ୍ଟା ପରେ ମୋତେ ନେଟୱାର୍କ ସୁବିଧା ପ୍ରାପ୍ତ ହେଲା ତା'ପରେ ହେଲେ ବି ସେଥିରୁ କିଛି ମିଳିଲା ନାହିଁ ଏମିତି ବହୁତ ସମୟ ଗଲା ଦଶଟାରେ ଯାଇ ଲୋକ ଷ୍ଟେସନରେ ଗହଳି ହେଲେ ତା'ପରେ ଗୋଟିଏ ପଢ଼ାକି ପିଲାକୁ ପଚାରିଲି ବସ୍ ଅଛି କି ନାହିଁ ଭଞ୍ଜନଗର କାରଣ ମୋ ମାଉସୀ ପୁଅର ବାହାଘର ଥିଲା ମୁଁ ଆସିବାକୁ ମନା କରୁଥିଲି କିନ୍ତୁ ସେମାନେ ମୋତେ ବାଧ୍ୟ କରିବାରୁ ମୋତେ ଆସିବାକୁ ପଡ଼ିଲା ସେଦିନ ମୋତେ ବହୁତ ବିରକ୍ତ ମଧ୍ୟ ଲାଗିଲା କାରଣ ମୁଁ ସବୁ ବିଷୟରେ ଅଜଣା ଥିଲି ସେବେଠାରୁ ସବୁ ବିଷୟରେ ଜାଣିବାକୁ ମୁଁ ଚେଷ୍ଟା କରିଲି